ହ୍ୟାଲୋ ମୁଁ ଆଶିଷ କହୁଥିଲି ଆପ ଆପଣଙ୍କ ଏଜେନ୍ସି କାର୍ ଏଜେନ୍ସି ବୁକିଂ ତରଫରୁ ମୁଁ ଗୋଟିଏ ବୁକିଂ କରିଥିଲି ଏଠି ଭାରି ବର୍ଷା ହେଉଛି ବର୍ଷା ରାତି ନିଛାଟିଆ ଏରିଆ ବର୍ଷା ହେଉଛି କିନ୍ତୁ ଆପଣଙ୍କ କାର୍ ଆପଣଙ୍କ କ୍ୟାବ୍ ବୁକ୍ ଡ୍ରାଇଭର ଆସୁନାହାନ୍ତି କି କ୍ୟାବ୍କୁ କ୍ୟାନସଲ୍ ବି କରୁନାହାନ୍ତି କ୍ୟାବ୍ କ୍ୟାନସଲ୍ କଲେ ମୁଁ ନୂତନ କ୍ୟାବ୍ ବୁକିଂ କରିବି କାରଣ ନିଛାଟିଆ ଘନ ରାତି ବର୍ଷା ଜୋର ହେଉଛି ଆଖପାଖ କେହି ବି ନାହାନ୍ତି ଯଦି ଏଇ ଆପଣ ଏହି ବୁକିଂ କି ଟିକିଏ କ୍ୟାନସଲ୍ କରିବେ ତାହେଲେ ମୁଁ ଅନ୍ୟଟି ଆପ୍ଲାଏ କରିବି ବୁକିଂ କରିବି